ଆମର ଧର୍ମ ହେଉଛି ସତ୍ ସନାତନ ଧର୍ମ ହିନ୍ଦୁ ଧର୍ମ ଏହି ସତ୍ ସନାତନ ଧର୍ମରେ ସମାଜ ସେବା ପାଇଁ ଅନେକ କିମ୍ବଦନ୍ତୀ ଅଛି ଅଷ୍ଟାଦଶ ପୁରାଣ ମଧ୍ୟରେ ତାହା ବର୍ଣ୍ଣିତ ଅଛି ଗୋଟିଏ ପଦ ମୁଁ କହିବି ଯେ ସତ୍ୟ ଶାନ୍ତି ଯେ ଦୟା କ୍ଷମା ଏ ଚାରି ଗୁଣର ମହିମା ଧର୍ମ ଆମକୁ ବାର୍ତ୍ତା ଦେଇଥାଏ ସତ୍ କହିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏବଂ ଦୟା କରିବା ପାଇଁ ଏବଂ କ୍ଷମା ଦେବା ପାଇଁ ପୁରାଣ ଶାସ୍ତ୍ରରୁ ଏହିପରି ଭାବରେ ଆମର ଧର୍ମର ବିକାଶ ହୋଇଥାଏ ଏହି ଧର୍ମର ବାର୍ତ୍ତା ସମସ୍ତ ଏରିଆରେ ସମସ୍ତ କଳାକାରମାନେ ଏବଂ ହିନ୍ଦୁ ଧର୍ମର ଲୋକମାନେ ବୁଝାଇଥାନ୍ତି ଏବଂ ଅଶିକ୍ଷିତ ଲୋକଙ୍କୁ ଧର୍ମ ମାର୍ଗକୁ ଆଣି ଶାନ୍ତି ପ୍ରତିଷ୍ଠା କରାଇଥାନ୍ତି ଏହା ପୁନଃ ଭାବେ ବାରମ୍ବାର ଏହା କହିଥାଆନ୍ତି ଏବଂ ହିନ୍ଦୁ ଧର୍ମରେ ଆମେ ଭଗବାନ ବିଷ୍ଣୁଙ୍କୁ ଜଗନ୍ନାଥଙ୍କୁ ଶିବଙ୍କୁ ଏବଂ ଦେବା ଦେବୀଙ୍କୁ ପୂଜା କରିଥାଉ ଏହା ତ ଦିନକ ପାଇଁ ନୁହେଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେହି ସନାତନ ଧର୍ମର ଧର୍ମାବଲମ୍ବୀ ଲୋକମାନେ ସମସ୍ତେ ଭଗବାନଙ୍କୁ ବିଶ୍ୱାସ କରନ୍ତି ଏବଂ ନିଜ ଘରେ ପ୍ରତିଦିନ ଠାକୁର ଭାବରେ ପୂଜା କରନ୍ତି ତେଣୁ ଏହି ଧର୍ମ ବାର୍ତ୍ତା ବାଣ୍ଟିବା ପାଇଁ ଗାଁ ଗାଁ ମାନଙ୍କରେ କଳାକାରମାନେ ପାଲା କଳାକାର ହେଉ ଭଜନ କଳାକାର ହେଉ ଏବଂ ଭଗବତ କଳାକାର ହେଉ ଗୋଷ୍ଠିବଦ୍ଧ ଭାବେ ବସି ଭଜନ କୀର୍ତ୍ତନ ଅର୍ଚ୍ଚନ ବନ୍ଦନ କରିଥାନ୍ତି ଏହି ଧର୍ମ ପ୍ରଚାର କରିବା ଦ୍ୱାରା ଭାତୃଭାଵ ପ୍ରେମଭାବ ଜାଗ୍ରତ ହୋଇଥାଏ ଏବଂ ଯତ୍ନବାନ ହୋଇକରି ସମସ୍ତେ ଭାତୃପ୍ରେମରେ ବାନ୍ଧି ହୋଇ ରହିଥାନ୍ତି ଏବଂ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇଥାଏ ସ୍ନେହ ପ୍ରେମ ବନ୍ଧୁତା ଦୟା କ୍ଷମା ଶାନ୍ତି ଆଦର ଏହିପରି ଭାବରେ ଭାଇଚାରା ସୃଷ୍ଟି ହୋଇଥାଏ